ଟେଲିଭିଜନରେ ସାର୍ଥକ ଟିଭିରେ ମୋର ପ୍ରିୟ ଧାରାବାହିକ ସିରିଏଲ ହେଉଛି ଝିଲ୍ଲୀ ଏବଂ ସାଥିରେ ଝିଲ୍ଲୀରେ ପାରିବାରିକ କାହାଣୀ ଉଲ୍ଲେଖ କରାଯାଇଛି ଝିଲ୍ଲୀ ହେଉଛି ଏକ ଚୁଲୁବୁଲି ନାୟିକା ଝିଲ୍ଲୀର ହିରୋ ହେଉଛି ହିରୋଇନ ହେଉଛି ଝିଲ୍ଲୀ ହିରୋ ହେଉଛି ସିଦ୍ଧାର୍ଥ ସେ ଦି ଜଣଙ୍କର୍ ପ୍ରେମ କାହାଣୀ ଏହି ସିରିଏଲରେ ଉଲ୍ଲେଖ କରାଯାଇଛି ସାଥିରେ ସାଥିର ନାୟକ ହେଉଛି ଅମ୍ବର ଓ ନାୟିକା ହେଉଛି ଧାରା ସେ ଦି ଜଣଙ୍କ ମଧ୍ୟରେ ଝଗଡ଼ା ହୋଇଥିଲେ ମଧ୍ୟ ସେ ଦି ଜଣଙ୍କ ମଧ୍ୟରେ ବହୁତ ଭଲପାଇବା ଥାଏ ରିଆଲିଟି ସୋ ରିଆଲିଟି ସୋ ମଧ୍ୟରେ ମୋତେ ରଜ କୁଇନ ବହୁତ ଭଲ ଲାଗେ ଦେଖିବା ପାଇଁ ସେଥିରୁ ବିଭିନ୍ନ ଡିଷ୍ଟ୍ରିକ୍ଟ ରୁ ଝିଅମାନେ ଆସିଥାନ୍ତି ସେଥିରେ ହେଲା ବିଭିନ୍ନ କୋସ୍ଚିନ ପଚରା ଯାଇଥାଏ ଓ ଡ୍ୟାନ୍ସ ଆଉ ଗୀତ ଗାଇ ଗୀତ ଗାଆନ୍ତି ଓ ବିଭିନ୍ନ ଆକ୍ଟିଂ କରିଥାନ୍ତି ବିଭିନ୍ନ ଝୋଟି ରଙ୍ଗୋଲି ହେରିକା ସବୁ ପକାଇଥାନ୍ତି ଏହା ଏଥିପାଇଁ ମୋତେ ରଜ କୁଇନ ବହୁତ ଭଲ ଲାଗେ